ଆମ ଅଞ୍ଚଲରେ ପାରମ୍ପରିକ ଖେଲ ଗୁଡ଼ିକ ହେଲା କବାଡ଼ି ହକି ଛିଇଁ ଛିଆଁନି ଛେଲି ବାଘ କ୍ୟାରେମ ବୋର୍ଡ଼ ଲୁଡ଼ୁ ଗୋଟି କ୍ରିକେଟ କିତକିତ୍ ଇତ୍ୟାଦି ଆମେ କବାଡ଼ିକୁ ଦୁଇଟି ଦଳ ହେଇକିରି ଖେଲସୁଁ ଆଉ ଗୁଟେ ଦଲରେ ଯେତେ ଜନ ଥିମୁ ଆର୍ ଗୁଟେ ଦଳରେ ବି ସମାନ ସଂଖ୍ୟା ଗୋଟେ ଦଳରେ ସାତ ଜନ୍ ଥିଲେ ଆଉ ଗୁଟେ ଦଳରେ ବି ସାତ ଜନ୍ ଜଣେ କବାଡ଼ି କବାଡ଼ି କହିକିରି ଆଉ ଗୁଟେ ଦଳକେ ଯିବା ଆଉ ସେ ଯାହାକେ ଛିଇଁବା ସେ ସେ କବାଡ଼ିର ଗୁଟେ ଦଳରେ ସେ କଟିଯିବା ଆଉ କ୍ରିକେଟଟା ବି ହେନ୍ତା ଦୁଇଟା ଦଳ ହେଇକିରି ଖେଲସୁଁ ଆଉ କ୍ୟାରେମ ବୋର୍ଡ଼ ଚାରିଜଣ ଖେଲସୁଁ ଆଉ ଲୁଡ଼ୁ ଗୋଟି ବି ଚାରିଜଣ ଖେଲସୁଁ ଉୟିନର୍ ସେନେ ବଛା ଯାଏସି ଲୁଡ଼ୁ ଗୋଟିରେ ତଯିଏ ଟହ ଆମେ ହେନ୍ତି ଖେଲସୁଁ ଆଉ କିତକିତ୍ ଗାର ଟାଣିକିରି ଖେଲସୁଁ ଆଉ ଛେଲିବାଘ ବି ତ୍ରିଭୁଜ ଆକାରରେ କାଟିକିରି ଆମେ ଛେଲି ବାଘ ଖେଲସୁଁ ଆଉ ହକି ତ ସେ ବାଡ଼ି ସାହାଯ୍ୟରେ ଖେଲା ଯାଏସି